ହଁ ଆଜ୍ଞା ଆଜ୍ଞା ଆଜ୍ଞା ମୋ ପାଖେ ସବୁ ଫ୍ରେଶ୍ ପରିବା ଆଜ୍ଞା ଏଇ ସକାଳୁ ସକାଳୁ ଆଣିଛି ସବୁ ଆଉ ଯାହା ମାର୍କେଟ୍ରେ ଚାଲିଛି ଆଜ୍ଞା ଆଉ କଣ ଆପଣ କଣ ନେବେ କହୁନାହାନ୍ତି ଆଜ୍ଞା ଆଜ୍ଞା ସବୁ ଅଛି ଆଜ୍ଞା ସବୁ ଅଛି ଆପଣ କେମିତି ନେବେ ଆସିବେ ଆଳୁ କୋଡ଼ିଏ ଟଙ୍କା କିଲୋ ପିଆଜ ଷାଠିଏ କୋବି ଗୋଟେ ଆମେ ତ କିଣା ପଚିଶ ଟଙ୍କା ପଡ଼ୁଛି ଆମେ ତିରିଶରେ ବିକୁଛୁ ଆଉ

ଅଦା ରସୁଣ ତ ଟିକେ ଅଧିକ ଅଛି ଆଜ୍ଞା ଆପଣ କଣ ନେବେ କହୁନାହାନ୍ତି ଆପଣ ଆସିବେନା ଆମର ନହେଲେ ଡେଲିଭରି ସୁବିଧା ବି ଅଛି ଆପଣ ଯଦି ଆସିଲେ ଭଲ ଦେଖିକି ନିଜେ ନେବେ

ବାଇଗଣ ପଚାଶ କିଲୋ

ବିଟ୍ ବିଟ୍ ଏବେ ମୋ ପାଖରେ ନାଇଁ ଆଉ ସବୁ ଅଛି ଆଚ୍ଛା ବିନ୍ସ ବିନ୍ସ ତ ଷାଠିଏ ଟଙ୍କା କିଲୋ ଆଜ୍ଞା ଆଜ୍ଞା ଆଉ କଣ କରିବା ସବୁ ତ ସେମିତି ହେଉଛି ଆଉ ହଁ କହିଲେ ବି ଆପଣ କଣ ନେବେ କହୁନାହାନ୍ତି ଦେଖିବାନି

ଆଜ୍ଞା ଆପଣ ଆସନ୍ତୁ ନହେଲେ ମୋର ଏଇ ନମ୍ବର୍ ମୋର ଆପଣ ଯଦି ଚାହିଁବେ ଲେଖିକି ପଠେଇଦେବ ବି ମୁଁ ପିଲା ହାତରେ ଆପଣଙ୍କ ଆଡ୍ରେସ୍ କହିଦେବି ମୁଁ ପହଞ୍ଚେଇଦେବି

ହଁ ହଁ ଧନିଆ ପତ୍ର କଞ୍ଚା ଲଙ୍କା ମୁଁ ଦେଇଦେବି ଆଉ

ହଁ ହଁ ଆପଣ ଯାହା ଯାହା ଲେଖଥିବେ ଯୋଉ ହିସାବରେ ଲେଖିଥିବେ ସବୁ ଦେଇଦେବି ଆଉ ମୁଁ ଆପଣଙ୍କୁ ଇଏ କରିଦେବି ଆଜ୍ଞା

ଆଜ୍ଞା ଆଜ୍ଞା ପଠେଇଦେବି ସବୁ ଭଲ ପରିବା ସବୁ ଫ୍ରେଶ୍ ପାଇବେ କିଛି ଅସୁବିଧା ନାଇ କିଛି କମ୍ପ୍ଲେନ୍ ନାଇ

କଖାରୁ ତିରିଶ ଟଙ୍କା ଗୋଟା ଆପଣ ନେବେ ଯଦି ବି ହଁ ହଁ ଗୋଟା ବି ଅଛି ଆପଣ ଫାଳ ଚାହିଁଲେ ବି ଦେଇଦେବି ଯେମିତି କହିବେ

ଆଜ୍ଞା ଆପଣ ସବୁ ପଠେଇ ଦିଅନ୍ତୁ ହଁ ହଁ ହଁ ଆଜ୍ଞା ଆଜ୍ଞା ଆଜ୍ଞା ରହିଲି ନମସ୍କାର୍